ହଁ ହ୍ୟାଲୋ ମ୍ୟାଡ଼ାମ୍ ଆପଣଙ୍କ ଏଇ ବରା ସିଙ୍ଗଡ଼ା କେତେ ଟଙ୍କା ଟିକେ ବେଶୀ ଦାମ୍ ନେଇଯାଉଛନ୍ତି ମ୍ୟାଡ଼ାମ୍ ପନ୍ଦର ଟଙ୍କା ଆମର ସେଠି ଗୋଟେ ସିଙ୍ଗଡ଼ା ବରାକୁ ପାଞ୍ଚ ଟଙ୍କା ଆମ ପଟେ କିନ୍ତୁ ଶସ୍ତା

ଯେଉଁ କଷ୍ଟମରଟାକୁ ହଇରାଣ ହେଉଛି ପନ୍ଦର ଟଙ୍କା ଦେଲା ବେଳକୁ ଟିକେ ଇଏ ଲାଗୁନଥିବ ଖାଇବାକୁ ଗୋଟେ ଶିଙ୍ଗଡ଼ା ପନ୍ଦର ଟଙ୍କା ବୋଲେ ହୁଁ ହୁଁ ହୁଁ ହୁଁ ଦେଖନ୍ତୁ ଆମ ଏପଟେ ଆସନ୍ତୁ ଆମ ବାଙ୍ଗଲୋର ଆଡ଼େ ଆସନ୍ତୁ ସେଠି ଆମେ ଦୋକାନ ଆପଣଙ୍କ ପାଇଁ ଦେଇଦେବୁ ଆପଣ ସେଠି ବେପାର କରିବେ ହଁ ଚାଲିବ ଭଲ ଚାଲିବ ଆପଣ ଆସନ୍ତୁ ଦେଖନ୍ତୁ ହଁ ଭଲ ଚାଲିବ ଆପଣଙ୍କୁ ଏଠି ଅପେକ୍ଷା ସେଠି ଆମର ଭଲ ଚାଲିବ କାରଣ ଆମର ସେଠି ମାନେ ଆପଣ ଯେମିତି ଟେଷ୍ଟି ବନଉଛନ୍ତି ସେଠି ଯ ବନେଇଲେ ଲୋକମାନେ ତ ଆହୁରି ଭିଡ଼ ହେବେ ସେ ଆମର କମ୍ ପଇସାରେ ବି ଭଲ ଟିକେ ଖାଦ୍ୟ ମିଳୁନି ବୋଇଲେ ସେ ଟେଷ୍ଟଟି ଯଦି ଆପଣ ଯେଉଁ ବନେଇବେ ତା'ହେଲେ ତା'ହେଲେ ଆପଣଙ୍କୁ ଭଲ ଚାଲିବ ମ୍ୟାଡ଼ାମ୍ ଆସନ୍ତୁ କେବେ ଆମେ ଘର ଫର ବୁଝି ଦେବୁ ଆପଣ ସେଠି ବେପାର କରିକି ଦେଖନ୍ତୁ

ହୁଁ ହଉ ହଉ ମୁଁ ରଖୁଛି ହୁଁ ହୁଁ

ହଁ ହଉ ଠିକ୍ ଅଛି ମ୍ୟାଡ଼ାମ୍ ଆସିବା ଦେଖ ହଉ ଠିକ୍ ଅଛି ମ୍ୟାଡ଼ାମ୍ ଥରେ ଆସିକି ଦେଖନ୍ତୁ ଆମ ଆଡ଼େ କେମିତି ଇଏ ହେଉଛି ଆଉ ଆରେ ହଉ ମ୍ୟାଡ଼ାମ୍ ଧନ୍ୟବାଦ